ମୁଁ ଆମ ପରିବାରରେ ବହୁତ ପ୍ରକାର ଗଛ ଲଗେଇଛି ବହୁତ ପନିପରିବା ଲଗେଇଛି ଏବଂ ତା'ର ଯତ୍ନ ମଧ୍ୟ ନେଉଛି ଏବଂ ପ୍ରତିଦିନ ଉପରବେଳିରେ ପାଣି ଦେଉଛି ଏବଂ ମୋ ସହିତ ମୋ ବାପା ମାଆ ସମସ୍ତେ ମୋତେ ସହଯୋଗ କରୁଛନ୍ତି ସେମାନେ ଆସିକି ମୋର ଗଛର ଯତ୍ନ ନେଉଛନ୍ତି ଓ ସେଠାରେ ଆମ୍ବ ଗଛ ଲାଗିଛି ପଣସ ଗଛ ଲାଗିଛି ଓ ପ ଏବଂ ପନିପରିବାଗୁଡ଼ିକ ହେଲା କଖାରୁ ଜନ୍ହି ବିନ୍ସସ ଟମାଟୋ ଆଦି ଇତ୍ୟାଦି ଗଛ ହେଠି ଲଗାଯାଇଛି ଓ ଚାଷ ମଧ୍ୟ କରାଯାଇଛି ଓ ଏ ଚାଷ ବହୁତ ଭଲ ହେଉଛି ଏବଂ ଏହାକୁ ଖାଇକି ଆମ ଦେହ ସ୍ୱାସ୍ଥ୍ୟ ରହୁଛି କାରଣ ବାହାରର କୀଟନାଶକ ଦ୍ରବ୍ୟ ସେବନ ଦ୍ୱାରା ଓ ବିଭିନ୍ନ ପ୍ରକାରର ରାସାୟନିକ ସାର ପ୍ରଭାବ ଦ୍ୱାରା ଲୋକମାନେ ରୋଗରେ ପୀଡ଼ିତ ହୋଇଥାନ୍ତି ସେ ତେଣୁ ଆମ ପରିବାରକୁ ସ୍ୱସ୍ଥ ରଖିବା ପାଇଁ ଆମେ ନିଜେ ଚାଷ କରି ପନିପରିବା ଲଗେଇ ଆମର ଲଗେଇକି ଆମେ ସମସ୍ତେ ଖାଇଥାଉ ଏବଂ ଆମର ସ୍ୱାସ୍ଥ୍ୟକୁ ଭଲଭାବରେ ରଖିଥାଉ